ମୁଁ ଅନେକଗୁଡ଼ିଏ ଚିତ୍ର ଅଙ୍କନ କରିଥାଏ ଯଥା ପରିବେଶର ଚିତ୍ର ହେଲା କି କାର୍ ମୋଟର୍ର ଚିତ୍ର ହେଲା କି ଯାହା ବିି ହଉ ସମସ୍ତ ଚିତ୍ର ମୁଁ ଅଙ୍କନ କରିପାରିଥାଏ କିନ୍ତୁ ସବୁଠାରୁ ମୋତେ ବେଶୀ ଖୁସି ଲାଗେ ପ୍ରକୃତିର ଚିତ୍ର ଅଙ୍କନ କରିବାରେ କାହିଁକିନା ପ୍ରକୃତିରେ ଯାହା ବିି ଅଛି ଯାହା ଗଛଲତା ଅଛି ଯାହା ପଶୁପକ୍ଷୀ ଅଛନ୍ତି ତାଙ୍କୁ ଦେଖିବାକୁ ବହୁତ ଖୁସି ଲାଗେ ଏବଂ ତାଙ୍କର ଯଦି ଆମେ ଚିତ୍ରାଙ୍କନ କରୁ ତ ତାହା ଆମର ସ୍ମୃତି ରହିଯାଏ କାହିଁକିନା ଏମିତି ସମୟରେ ଆମେ ଚିତ୍ର କରୁଛୁ ଯାହାକି ବହୁତ ମନଲୋଭା ବିଷୟ ତ ସେହିଭଲି ଭାବରେ ଆମେ ଯଦି ମୁଁ ନିଜେ ପ୍ରକୃତିର ଚିତ୍ରକୁ ବେଶୀ ଆଙ୍କିଥାଏ ଏବଂ ଅନ୍ୟ ଚିତ୍ର ମଧ୍ୟ ଆଙ୍କିଥାଏ କିନ୍ତୁ ପ୍ରକୃତିକୁ ବେଶୀ ମୁଁ ଗୁରୁତ୍ଵ ଦେଇଥାଏ କାହିଁକିନା ପ୍ରକୃତି ମଧ୍ୟରେ ସବୁ ସମହିତ ପ୍ରକୃତି ଦ୍ୱାରା ସବୁ ସୃଷ୍ଟି ସେଥିପାଇଁ ପ୍ରକୃତିର ଚିତ୍ରରେ ନୂଆ ଜୀବନ ଆସିଯାଇଥାଏ ଯଦି ଆମେ କୌଣସି ଚିତ୍ର କରୁଛୁ ପ୍ରକୃତିର ତ ସେଥିରେ ଆମର ନୂଆ ଜୀବନ ଆଣି ଦେଇଥାଉ ତ ଏହିଭଲି ଭାବରେ ମୁଁ ପ୍ରକୃତିକୁ ବେଶୀ ଭଲ ପାଏ ଏବଂ ପ୍ରକୃତିର ଚିତ୍ର ଆଙ୍କିବାରେ ମୋର ମନ ବହୁତ ଅଧିକ ସେଥିପାଇଁ ମୁଁ ଯେତେବେଲେ ବି ଯାଏ ଆଙ୍କିବା ପାଇଁ ଗୋଟେ ପ୍ରକୃତିକୁ ଯାଏ ଜଙ୍ଗଲ ଅଛି ତ ସେଇଭଲି ଆମ ଜାଗାକୁ ଯାଏ ଏବଂ ସେଥିରେ ମୁଁ ପ୍ରକୃତିର ଚିତ୍ର ଅଙ୍କନ କରେ ଯଥା ଝରଣାର ଚିତ୍ର ହେଲା ପର୍ବତର ଚିତ୍ର ହେଲା ଗଛଲତାର ଚିତ୍ର ହେଲା ପଶୁପକ୍ଷୀର ଚିତ୍ର ହେଲା ଇତ୍ୟାଦି ଇତ୍ୟାଦି ମୁଁ ସେହି ଚିତ୍ରଗୁଡ଼ିକୁ ଅଙ୍କନ କରିଥାଏ ଏବଂ ପ୍ରକୃତିକୁ ଯାଇ ଚିତ୍ର ଅଙ୍କନ କରିବାରେ ଯେଉଁ ମାୟା ତାହା ଅନ୍ୟ କୌଣସି ବିଷୟରେ ମଧ୍ୟ ନାହିଁ କାହିଁକି ନା ପ୍ରକୃତିରେ କୋଲାହଲ ବି ହୋଇନଥାଏ ସବୁ ଶାନ୍ତ ପରିବେଶ ଥାଏ ଏହିଭଲି ପରିବେଶରେ ଆମେ ଚିତ୍ରାଙ୍କନ କଲେ ବହୁତ ଖୁସି ଅନୁଭବ ହୋଇଥାଏ